ଆମେ ଯେହେତୁ ଆମଘରେ ପଶୁପାଳନ କରାଯାଏ ତ ଗାଈ ଆମ ଘରେ ରହିଛି ତ ଆମେ ଗାଈ ପାଇଁ ଆମେ ସବୁବେଳେ ତାକୁ ସତେଜ ଖାଦ୍ୟ ଦଉ ଯେଉଁ ସତେଜ ଶାଗ ଯେଉଁ ଆମର ଘାସ ଦେଉ ତ ଆଉ ଚୁନି ଚୋକଡ଼ ଦେଉ ତା'ପରେ ଚୋକଡ଼ ତ ନିହାତି ଦବା ଦରକାର ଦାନା ଆଉ ସୋୟାବିନ୍ ଖାଦ୍ୟ ଯାହା ଦରକାର ମକା ଦେଲେ ସେମାନେ ଅଧିକା କ୍ଷୀର ଦେବେ କିନ୍ତୁ ଘାସଟା ନିହାତି ଦରକାର ଆଉ ଯଦି ମନେକର ଆପଣ ଯଦି ତାକୁ ତାଠୁ ଅଧିକା କ୍ଷୀର ପାଇବା ପାଇଁ ଆଶା କରୁଛନ୍ତି ତ ଆପଣ ତାକୁ ପ୍ରୋଟିନ୍ ଗୁଡ଼ା ଖାଦ୍ୟ ତ ନିହାତି ଦେବାକୁ ପଡ଼ିବ ଆଉ ତାକୁ ସବୁଦିନ ଚରାଇବା ପାଇଁ ନେବାକୁ ପଡ଼ିବ ସେ ଯେମିତି ଠିକ୍ ଠାକ୍ ଘାସ ଖାଇପାରିବ ଆଉ ମକାଗୁଣ୍ଡ ତାକୁ ସବୁପ୍ରକାର ଯା ପୃଷ୍ଟିକର ଖାଦ୍ୟ ଯା ରହିଛି ତାକୁ ଦେବାକୁ ପଡ଼ିବ ଗାଈମାନଙ୍କୁ ଯାହାଦ୍ୱାରା କି ସେମାନେ ଅଧିକା ଅଧିକା କ୍ଷୀର ଦେବେ ଆଉ ସେମାନଙ୍କ ଯତ୍ନ ବି ନେବାକୁ ପଡ଼ିବ